ଖୋଲା ପାଣିରେ ପହଁରିବା ସମୟରେ ଆମକୁ ସୁରକ୍ଷିତ ରହିବାର ଅଛି କାରଣ ଆମେ ସୁମିଙ୍ଗ ସୁଟ୍ ପିନ୍ଧିଥିବା ଏବଂ ଟାୟାର୍ ଧର ଧରିକି ପହଁଞ୍ଚୁଥିବା ଏବଂ ବଡ଼ ବଡ଼ ପଥର ପଥର ରହିଲେ ସେଠି ଧର ଭାସିଯିବ ରହିଲେ ପଥର ଦେହରେ ପଥର ଦେହରେ ଗୋଡ଼ ଦେଇକି ରହିପାରିବା ଏସବୁ କାରଣ ହେଉଛି ଆମର ପ୍ରତିବନ୍ଧକ ଲଗାଇ ପାରିବା ଖସଡ଼ା ପତ୍ର ଅଛି ଆମେ ଖସି ଯିବା ଆଉ ତାକୁ କେମିତି ଗୋଡ଼ ଲଗାଇପାରିବା ଏସବୁ ହେଉଛି ଆଉ